ସମାଜରେ ନୃତ୍ୟ ନୃତ୍ୟ ଶିଳ୍ପୀମାନଙ୍କୁ ମାନେ ସମାଜ ବହୁତ ସେମାନଙ୍କୁ ଟାହି ଟାପରା କରେ ଯେମିତିକି ଗୋଟିଏ ଯଦି ନାଚନ୍ତି ଷ୍ଟେଜ ଉପରେ ତ ଲୋକେ ତାଙ୍କୁ ନାଚବାଲି ଆଉ ଏମିତି ନାଚୁଛି ସେମିତି ନାଚୁଛି ଏଇଟା ପିନ୍ଧୁଛି ସେଇଟା ପିନ୍ଧିଛି ଆଉ ବହୁତ ଅଧିକ ସମୟରେ ବି ମାନେ ଲାଇଟ୍ ଫାଇଟ୍ ତାଙ୍କ ଉପରକୁ ପକାନ୍ତି କି କମେଣ୍ଟ କରିକି ଲାଇଟ୍ ପକାନ୍ତି ଆଉ ଏମିତି ବିଭିନ୍ନ ପ୍ରକାର ସମସ୍ୟାର ସେ ସମ୍ମୁଖୀନ ହୋଇଥାନ୍ତି ଆଉ ଯେମିତିକି ଆମର ରହିଲେ ସଂଯୁକ୍ତା ପାଣିଗ୍ରାହୀ ସେ ମଧ୍ୟ ନାଚିବାକୁ ଚାହିଁଥିଲେ ତାଙ୍କୁ ସମସ୍ତେ ବିରୋଧ କରୁଥିଲେ ଘର ଲୋକ କେହି ସମର୍ଥନ କଲେ ନାହିଁ ଆଉ ବିବାହ ପରେ ବି ତାଙ୍କ ଶାଶୁ ଶ୍ଵଶୁର କେହି ସମର୍ଥନ କରୁନଥିଲେ କିନ୍ତୁ ସେ ନିଜେ ଭାବିଥିଲେ ଯେ ମୁଁ ନାଚିବି ଆଉ ଗୋଟିଏ ଭଲ ଡ୍ୟାନ୍ସର ବୋଲି ପରିଚୟ ନେବେ ବୋଲି ତ ସେ ବି ସେଇଆ କଲେ ନିଜ ଇଚ୍ଛାରେ ବହାରିକି ଯାଇକି ନାଚିକି ସିଏ ମଧ୍ୟ ଆଜି ଗୋଟା ଭଲ ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ଭାବରେ ସମ୍ମାନ ପାଇ ସାରିଛନ୍ତି